ମୁଁ ଯେଉଁ କୁଲର୍ଟି ଆଣିଥିଲି ତାର ଖରାପ ଗୁଣ ଗୁଡ଼ିକ ହେଲା ସେଇଟା ଧଳା ରଙ୍ଗର ହୋଇଥିବାରୁ ବହୁତ ଜଲ୍ଦି ମଇଳା ପଡ଼ିଯାଉଛି ଏବଂ ସେ ଅଧିକ ବିଦ୍ୟୁତ୍ ଗ୍ରହଣ କରୁଛି ଯାହା ଦ୍ୱାରାକି ମୋତେ ଅଧିକ ପରିମାଣର ପଇସା ପଇଠ କରିବାକୁ ପଡ଼ୁଅଛି ଏବଂ ସେ ବହୁତ ଜଲ୍ଦି ତାର ପାଣି ଗୁଡ଼ିକୁ ଟାଣି ନେଉଛି ଏବଂ କିଛି ସମୟ ବୁଲିବା ପରେ ତାର ଥଣ୍ଡା ପବନର ପରିମାଣ ଧୀରେ ଧୀରେ କମିଯାଉଛି